ଆମ ରୋଷେଇ ଘରେ ଗ୍ରାଇଣ୍ଡର୍ ଫ୍ରିଜ୍ ୱାଟର୍ ହିଟର୍ ଇଣ୍ଡକ୍ସନ୍ ଏ ସବୁ ଜିନିଷ ବୈଦୁତିକ ଜିନିଷ ଉପକରଣ ଗୁଡ଼ିକ ଅଛି ମାନେ ଆଗରୁ କଣ ପୁରୁଣା ଦିନରେ କଣ ଆଗରୁ ଆମର କଣ ମାନେ କିଛି ଏ ସବୁ ନଥିଲା ମାନେ ବହୁତ ମାନେ ସେତେବେଳେ କଣ ମାନେ ଏବେ କଣ ଗ୍ରାଇଣ୍ଡର୍ ଅଛି ବୋଲି ଆମେ ସବୁ ସୁବିଧା ଆଗରୁ କଣ ଗ୍ରାଇଣ୍ଡର୍ ନଥିଲା ଗ୍ରାଇଣ୍ଡର୍ କଣ ଗ୍ରାଇଣ୍ଡର୍ ନଥିଲା ବୋଲି ଆମେ ବାଟଣ ଯାହା ବି ହେଉ ବାଟଣ ମସଲା ହେଲା କଣ ମସଲାକୁ ଶିଳରେ ମାନେ ବାଟୁଥିଲୁ କି ପିଠଉ କି କଣ ହେଲା ପିଠଉ ହେରିକା ବି ଗୁଡ଼ାକ ବି ସେ ଗୁଡ଼ା ବି ଯାହା ମାନେ ଗୋଟେ ଶିଳରେ ବାଟିକି ତାକୁ କରୁଥିଲୁ ଏବେ ଗ୍ରାଇଣ୍ଡର୍ ହେଲା ବୋଲି ସେ ଗ୍ରାଇଣ୍ଡର୍ରେ ସବୁ ହୋଇଯାଉଛି ଆଉ ଫ୍ରିଜ୍ ନଥିଲା ବୋଲି ଫ୍ରିଜ୍ରେ ଆଗରୁ କଣ ଜିନିଷ ପତ୍ର ରୋଷେଇ ଯାହା କରୁଥିଲୁ ସେ ସବୁ କଣ ମାନେ ପଦାରେ ରହିକି ତା'ର ବାସିବୁସା ଯାଉଥିଲା ଏବେ ଫ୍ରିଜ୍ ହେଲା ବୋଲି ଫ୍ରିଜ୍ରେ ତାକୁ ରଖିକି ଯେଉଁ କିଛି ଦି ତିନି ଦିନ ସରି ଲୋକ ରଖିକି ସବୁ ଖାଇ ପାରୁଛନ୍ତି ବି ଆଉ ୱାଟର୍ ହିଟର୍ ଦ୍ବାରା କଣ ଆଗରୁ ୱାଟର୍ ହିଟର୍ ହେଉନଥିଲା ବୋଲି ମାନେ ଲୋକ ମାନେ ବହୁତ କିଛି ହଇରାଣ ହେଉଥିଲେ ପାଣି ଟିକେ ଗରମ କରିପାରୁନଥିଲେ ମାନେ ଜାଳର ବି ଅଭାବ ଥିଲା ନା ଜାଳ କାଠ ପାଉନଥିଲେ ସେତବେଳେକୁ ଜାଳ ନଥିଲା ବୋଲି ମାନେ ପାଣି ବି ଟିକେ ଲୋକ ମାନେ ବି ଥଣ୍ଡା ଜ୍ୱର ହେଲେ ବି ମାନେ ଟିକେ ପାଣି ଗରମ କରିକି ବି ଗାଧେଇ ପାରୁନଥିଲେ କି ପିଇ ପାରୁନଥିଲେ ଏବେ କଣ ହେଲା ଇଲେକ୍ଟ୍ରିକ୍ ସେ ୱାଟର୍ ହିଟର୍ ଆସିଲା ବୋଲି ଏବେ ମାନେ ତାଙ୍କ ସେ ସୁବିଧା ବି ମାନେ ହୋଇଯାଇଛି ଆଉ ଏମିତିରେ ବି କଣ ଇଣ୍ଡକ୍ସନ୍ ଦ୍ବାରା ବି କଣ ଆଗରୁ ଜାଳ କାଠ ନଥିବାକୁ ବହୁତୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ସେତବେଳେ ଲୋକ ମାନେ ବହୁତୁ କିଛି ମାନେ ହଇରାଣ ହେଉଥିଲେ କିଛି ନ ଜାଳ କାଠ ନଥିବାକୁ ଲୋକ ମାନେ ବହୁତୁ ପରିଶ୍ରମ କରିକି ସେତେବେଳେ ଇଏ କରୁଥିଲେ ଆଉ ସେଥିପାଇଁ ଏବେକା ଏବେ କଣ ବୈଦୁତିକ ଉପକରଣ ଏ ସବୁ ଆମର ଅଛି ବୋଲି ସେ ବହୁତ ସୁବିଧା ମାନେ ହୋଇଯାଇଛି ଆମକୁ